ହ୍ୟାଲୋ ସୌମ୍ୟ ହଁ ମୁଁ ସୁଦର୍ଶନ କହୁଥିଲି ହଁ ଚିନ୍ହିପାରୁଛୁ ଟି ହଁ ହଁ ହଁ କାଲି ମୁଁ ଯାଇଥିଲି ଗୋଟେ ବଜାର ଶାର୍ଟଟେ କିଣିଛି ଶାର୍ଟଟା ଦୁଇଶହ ଟଙ୍କା ପଡ଼ିଛି ହଁ ଶାର୍ଟର କଲର୍ ବଢ଼ିଆ କଟନ କପଡ଼ା ଶାର୍ଟରୁ ଦି ଦି ସାଇଟ ପିନ୍ଧିପାରିବ ହଁ ବହୁତ ଭଲ ଆମର ଏଇ ପାଖ ବଜାରରୁ ମିଳୁଛି ଯଦି ତୁ କିଣିବୁ ତାହେଲେ ଆସିବୁ ମୋତେ ଫୋନ୍ କରିବୁ ହଁ ଦୁଇଶହ ଟଙ୍କା ମାତ୍ର ଦୁଇଶହ ଟଙ୍କା ପଡ଼ିଛି ହଁ ଯଦି କିଣିବାର ଅଛି ତା'ହେଲେ ମୋତେ ଫୋନ୍ କରିବୁ ହଁ କଟନ୍ କପଡ଼ା ଟିଶାର୍ଟ ପିନ୍ଧିପାରିବ ହଁ ବହୁତ ଭଲ ଶାର୍ଟ ଭଲ କପଡ଼ା ନୂଆ ଡିଜାଇନ ତୁ ଯଦି କିଣିବୁ ତାହେଲେ ଫୋନ୍ କରିପାରିବୁ ହଁ ହଁ ଆମର ଏଇ ପାଖ ବଜାର ଆମର ଏଇ ପାଖ ବଜାରରେ ନୂଆ ଗୋଟେ ଷ୍ଟଲ୍ ଖୋଲିଚି ଖାନ ନାଇଁଣ୍ଟିନାଇନ ନାଁରେ ହଁ ସେଠି ବହୁତ ବିଭିନ୍ନ ପ୍ରକାର ଘରକରଣ ଜିନିଷ ମିଳିବ ଶାର୍ଟ ମିଳିବ ପାଣ୍ଟଶାର୍ଟ ମିଳିବ ଆଉ ମୁଁ ଯେଉଁ ଶାର୍ଟ ପିନ୍ଧିଛି ତା'ର ମୂଲ୍ୟ ମାତ୍ର ଶହେ ଅନେଶ୍ୱତ ଟଙ୍କା ସବୁ ଶହେ ଅନେଶ୍ୱତ ହଁ ଯଦି କିଣିବାର ଅଛି ତୋର ତାହେଲେ କହିବୁ ମୋତେ କାଲି ଫୋନ୍ କରିବୁ ତ ହଁ ହଁ ଯଦି ଫୋନ୍ କରିବୁ ତାହେଲେ କହିବୁ ହଉ ରଖୁଛି ହେଲା